ହ୍ୟାଲୋ ହ୍ୟାଲୋ ମୁଁ ଟୁରିଷ୍ଟ କହୁଥିଲି ଆପଣ କେଉଁଠି କେଉଁଠି ବୁଲାଇ ନେଉଛନ୍ତି ମୋତେ ଟିକେ ବୁଲାଇ ନେବେ କୁହନ୍ତୁ ଆପଣ କେଉଁଠି କେଉଁଠି ନେଇଯିବେ ମୋତେ ମୁଁ ତ କୋଣାର୍କ ଯିବି ପୁରୀ ଯିବି ଅୟୋଧ୍ୟା ଯିବି ମଥୁରା ଅୟୋଧ୍ୟା ରାମ ମନ୍ଦିର ବି ବୁଲିବି

ଜଗନ୍ନାଥ ମନ୍ଦିର ଏ ମଥୁରା ମଥୁରା ଶ୍ରୀକୃଷ୍ଣ ଯେଉଁଠି ଜନ୍ମ ଗ୍ରହଣ କରିଥିଲେ ସେଇଠି ବି ଯିବି ମୋର ମୋ ଚାରିଦିନ ଚାରିଦିନ ରହିବି ଆପଣ ମୋତେ ଚାରିଦିନର ଯେତେ ଜାଗାରେ ବୁଲାଇ ପାରୁଛନ୍ତି ବୁଲାଇ ପାରିବେ ନା ନା ଏଇଠି ମୋର ବହୁତ କାମ ଅଛି ତ ମୁଁ ଚାରିଦିନରୁ ବେଶୀ ରହି ପାରିବିନି ଛୁଟି ଚାରିଦିନର ନେବି ସେଥିପାଇଁ ମୁଁ ଫାର୍ଷ୍ଟ ଅୟୋଧ୍ୟା ଯିବି ଦେନ୍ ମଥୁରା ବି ଯିବି ମଥୁରା କୃଷ୍ଣଙ୍କର ସେଇଟା ଜନ୍ମ ସ୍ଥାନ ସେଇଟା ଦେଖିବି ଗୋପୀମାନେ ଖେଳୁଥିଲେ ସେଇ ଜାଗାରେ ବି ଦେଖିବି ଆପଣ ଚାରିଦିନ ଭିତରେ ପାରିବେ କି ସବୁ କିଛି କରିକି ଆରେ ଟଙ୍କା କେତେ କ'ଣ ନେଉଛନ୍ତି ଗୋଟେ ଫିକ୍ସ ଆମାଉଣ୍ଟ କହିଥିଲେ ଭଲ ହେଇଥାନ୍ତା ମୋ ପାଇଁ ମୁଁ ଟିକେ ନେଇକି ବାହାରି ଥାନ୍ତେ ଘରଠୁ ଲକ୍ଷେ ପଡ଼ିଯିବ

ହଉ ମୁଁ ଘରଠୁ ବାହାରିଲା ବେଳେକା ଆପଣଙ୍କୁ କଲ୍ କରିବି ଆପଣ ରେଡ଼ି ହେଇକି ରହିଥିବେ ହଉ ରଖୁଛି